ଆଉ ଦିଦି କେବେ ଆସିଲ ଓ କାଲି ପହଞ୍ଚିଲ ନା ଆଉ ଭଲ ସେଠି ସବୁ ବେପାର ଆଗ ଭଳି ନାହିଁ ସେମିତି ଆଉ ଲସ୍ରେ ଏବେ ଅଛି କମ୍ପିଟିସନ୍ ମାର୍କେଟରେ ବରା ଗୋଟା ଆଗରୁ ଯେତିକି କମ୍ ଥିଲା ଭଲ ଚଳୁଥିଲା ଏବେ ବରା ଗୋଟା ପାଞ୍ଚ ଟଙ୍କା କଲେ ବି ଲୋକ ବେଶୀ ଗ୍ରାହକ ଆସୁନାହାନ୍ତି କି ଏତେ ବି ସେଲ୍ ହେଉନି ଆଉ ହଁ ମୁଁ ବି ସେଇଆ ଭାବୁଥିଲି କି ମୁଁ କହିଥାନ୍ତି ବେଙ୍ଗଲୋରରେ ତୁମେ ହଁ ତୁମ ପାଖରେ ଯାଇକି ରହିଲେ ଚିହ୍ନା ପରିଚୟ ନା ଆଉ ସେଠି ବି ବହୁତ ଭଲ ବେପାର ବି ହୋଇଯିବ ଆଉ ମୁଁ ଭାବୁଥିଲି ବି ତ ତୁମେ ଯେବେ ଆସିବ ମୁଁ ତୁମ ସହିତ କଣ୍ଟାକ୍ଟ କରିବି ଯିବାପାଇଁ ଆଉ ସେ ଏଠି ତ ପୂରା ଲସ୍ରେ ରହୁଛି ନା ମୁଁ ତ ଚଳିବାର ବି ବହୁତ କଷ୍ଟ ହୋଇଯାଇଛି ଆଉ ତୁମେ ବି ସେଠି ରହିଛ ମୋ ପାଇଁ ଟିକେ ବୁଝାବୁଝି କରି ଦିଅ ହଁ ମୁଁ ଯେହେତୁ ଯିବି ମୋ ଫ୍ୟାମିଲି ନେଇକି ଯିବି ନା ଆଉ ଏକୁଟିଆ ହୋଇଥିଲେ କେତେ ଦିନ ଇଏ କରିବି ଫ୍ୟାମିଲି ସହ ଗଲେ ସେଠି ରହିବି ଆଉ ଭଲ ବେପାର ବି ହେଲେ ଫ୍ୟାମିଲି ସହିତ ରହିବି ସବୁଦିନ ପାଇଁ ସେଇଠି ବେପାର କରିବି ଆଉ ଏଠି ଗାଁ ଏଠିର ମାନେ ରହିଲା ବେଳକୁ ଆମ ସାଇଟ୍ରେ ବେଶୀ ଭଲ ବେପାର ହେଉନି କମ୍ପିଟିସନ ସମସ୍ତଙ୍କ ଏଠି ପ୍ରାୟତଃ ସବୁ ଷ୍ଟଲ୍ ଖୋଲା ହୋଇଛି ଏଠି ପାଖ ସେଥିପାଇଁ ଛାଡ଼ି ଦେବି ଆଉ ସେଠି ଘର ଭଡ଼ା ଜାଗା ଫାଗା ମାନେ ସବୁ କେତେ ରେଞ୍ଜ୍ରେ ଅଛି ସବୁ ତୁମେ ବୁଝି ଦେଇଥାଅ ମୋର ବେପାର ଫେପାର ଭଲ ଚାଲିଲେ ମୁଁ ସେତେବେଳେ ପଇସା ତୁମକୁ ବଜେଟ୍ରେ ଦେବି ଆଉ ଏବେ ତ ମୋ ପାଖରେ ଏତେ ବେପାର ଲସ୍ ଯେ ମୋ ପାଖରେ ଏବେ ପଇସା ବି କହିବାକୁ ଗଲେ ବହୁତ ସଟେଜ୍ ଅଛି ଆଉ ସେଠି ବରା ଇଏ ବରା ସବୁ କେତେ ଟଙ୍କା ମାନେ ଭଲ ସେଠି ସବୁ ଆଉ ଭଲ ସେଲ୍ ଚାଲିଛି ମାନେ ମୁଁ ତୁମେ ମୋ ପାଇଁ ଟିକେ ବୁଝା ବୁଝି କରିକି ରଖିଦିଅ ମୁଁ ଯିବି ଆଉ ମୋ ଫ୍ୟାମିଲି ସହ ନେଇକି ହେଲା ମୋର ଏଠି ତ ହେଉନି ନାଇଁ ନା ଆଉ ସମସ୍ତେ କେମିତି ଅଛନ୍ତି ଦେହ ପା ଭଲ ଅଛି ସମସ୍ତଙ୍କର ପୁଣି କେବେ ଯିବ

ହଁ ସେମତି ବେପାର ଲସ୍ ପାଇଁ ଏତେ ବି ଭଲ ନାହିଁ ଦେହ ପା ବାକି ଭଲ ଅଛି ହଉ ତୁମେ ଯାଅ ମୋତେ ଠିକ କରିକି ମୋତେ କହିବ ମୁଁ ତାପରେ ଯିବି ଆଉ